ମାଲକାନଗିରି ଜିଲ୍ଲାରେ ଭାଷା ଧର୍ମ ରୀତିନୀତି ଏବଂ ଅଭ୍ୟାସ ବହୁତ ଆନନ୍ଦଦାୟକ କରେ ଯାହାକି ସମସ୍ତେ ବହୁତ ଖୁସିରେ ପରମ୍ପରା ଯାକ ପାଳନ କରୁଛି ଯେମିତି ବଡ଼ ଯାତ୍ରା ବଡ଼ ଯାତ୍ରାରେ ବହୁତ ଦୂରରୁ ଆସେ ପ୍ରବଳ ଗହଳି ହୁଏ ଲୋକମାନେ ବହୁତ ଉତ୍ସାହର ସହିତ ବଡ଼ ଯାତ୍ରା ଦେଖିବାକୁ ଯାଏ ବଡ଼ ଯାତ୍ରାର ପରମ୍ପରାଟା ବହୁତ ଖୁସି ଲାଗେ ଏବଂ ମାଲ୍ୟବନ୍ତ ମହୋତ୍ସବ ମାଲ୍ୟବନ୍ତ ମହୋତ୍ସବ ବର୍ଷକୁ ଥରେ ହୁଏ ଯାହାକି ଶୀତ ଟାଇମ୍ରେ ହୁଏ ସମସ୍ତେ ବହୁତ ଉତ୍ସାହର ସହିତ ମାଲ୍ୟବନ୍ତ ମହୋତ୍ସବରେ କ୍ରୀଡ଼ା ପ୍ରତିଯୋଗିତା କଳା ସଂସ୍କୃତି ଏବଂ ଆଧୁନିକ ପୁରାଣ ସବୁ ଲୋକମାନଙ୍କର ଦେଖା ଦେଖି କରେ ପୁରାଣ କାଳନୀୟ ସାମଗ୍ରୀ ଏକତ୍ରିତ ହୋଇଥାଏ ଲୋକମାନେ ଦେଖିବାକୁ ବହୁତ ଆଗ୍ରହର ସହିତ ଯାଏ ରଥଯାତ୍ରା ଏବଂ ରଥଯାତ୍ରାରେ ଲୋକମାନେ ରଥଯାତ୍ରାକୁ ଉତ୍ସାହର ସହିତ ମନୋଭାବ କରନ୍ତି ରଥରେ ସମସ୍ତେ ଏକତ୍ରିତ ହୋଇ ରଥର ରଥକୁ ଝିକିକି ନେଉଛି ଏବଂ ରଥରେ ଜଗନ୍ନାଥ ରଥ ଉପରେ ଚଢ଼ିକି ତା' ମାମୁଁ ଘରେ ଯାଇଥାଏ ଲୋକମାନେ ଦେଖିକି ବହୁତ ଖୁସିର ସହିତ ପୂଜାଟା ଅନୁଭବ କରେ